ହଁ କହୁଛି

ହଁ ଏବେ ଟିକେ ଲେଟ୍ ହଉଛି ଆମର ମାନେ ଇଲେକ୍ସନ ପାଇଁ ବହୁତ ରାଲି ଯାକ ହେଉଛି ସେଥିପାଇଁ ଆମର ବହୁତ ଲେଟ୍ ହେଉଛି ଚିଠି ଯାକ ଦେବା ପାଇଁ ଆମର ବି ବହୁତ ଯାକ ପ୍ରୋବ୍ଲେମ୍ ଅଛି ସେଥିପାଇଁ ଆମେ ଏଠି ଠିକ ଟାଇମରେ ପହଁଚାଇ ପାରୁନୁ ସେଥିପାଇଁ ଆମେ ବହୁତ ହେଲେ ଆମ ଆମର ବି ବହୁତ ପ୍ରୋବ୍ଲମ୍ ଅଛି ସେ ସବୁ ବି ଦେଖିବାକୁ ପଡ଼ୁଛି ଆମେ ଠିକ ଟାଇମରେ ପହଞ୍ଚେଇ ପାରୁନୁ ହଁ ଜାଣୁଛି ଯେ ହେଲେ ଆମର ବି ବହୁତ ଯାକ ପ୍ରୋବ୍ଲେମ ହେଉଛି ସେ ସବୁ ବି ସବୁ ପ୍ରୋବ୍ଲେମ ସଲ୍ଭ କରିକି ତାପରେ ଯାଇକି ଚିଠି ଦେବାକୁ ପଡ଼ୁଛି ଏବେ ବହୁତ ଚିଠି ଆସୁଛି ସେଇଟା ଦେବାକୁ ଟିକେ ଲେଟ୍ ହୋଇଯାଉଛି ଆମର ଏତେ ଚିଠି ଆସିଲେ ଟିକେ ତ ଲେଟ୍ ହେବ ଆମର ହଁ ହଁ ଯେ ଆମ ପାଖରେ ବହୁତ କମ୍ପ୍ଲେନ୍ ଆସୁଛି ହେଲେ ଇଲେକ୍ସନ ପାଇଁ ସବୁ ପ୍ରୋବ୍ଲେମ୍ ହେଉଛି ଯୋଉ ଚିଠି ଯାକ ଆମେ ପହଞ୍ଚେଇ ପାରୁନୁ ଇଲେକ୍ସନରେ ଏତେ ଯାକ ସବୁ ଚିଠି ଆସୁଛି ସେସବୁ ପହଞ୍ଚେଇବାକୁ ଟିକେ ଲେଟ୍ ହେଉଛି ଏତ ଗଦାଗଦା ଚିଠି ଆସୁଛି ଯୋଉଟାକି ଆମକୁ ପହଞ୍ଚିବାକୁ ଟିକେ ଡେରି ହେଉଛି ପଡ଼ୁଛି ଯେ ହେଲେ ଆମେ ବି ତ କରୁଛୁ ଆମ କାମ ଆଉ ସେମିତି ବେଶି ବେଶି ଚିଠି ଆସିଲେ ଆମେ ପହଞ୍ଚେଇବୁ ସେ ସବୁ ପହଞ୍ଚିବାକୁ ତ ଟିକେ ତ ଟାଇମ ଲାଗିବ ହେଲେ ଟାଇମ ତ ଦିଆହେଉଛି ହେଲେ ଏତିକି ଟାଇମରେ ଏତେ ଯାକ ଚିଠି ପହଞ୍ଚାଇବା ତ ସମ୍ଭବ ନୁହେଁ ନା ଏତେଯାକ ଚିଠି ପହଞ୍ଚାଇବାକୁ ପଡ଼ୁଛି ହେଲେ ଟିକେ ତ ଟାଇମ ଲାଗିବ

ହଁ ହଁ ମୁଁ ବୁଝୁଛି ଆପଣଙ୍କ କଥା ବି ମୁଁ ବୁଝୁଛି ହେଲେ ଆମ ଆମ ଆମ ଇଆଡୁ ବି ଟିକେ ଭାବିକି ଦେଖନ୍ତୁ ଏତେ ଚିଠି ଯାକ ଅଛି ଯେ ଆମେ ପହଞ୍ଚେଇବାକୁ ବି ଟାଇମ ମିଳୁନି ଏତେ ଚିଠି ଆମେ କେମିତି ଟାଇମରେ ପହଞ୍ଚେଇବୁ ଟିକେ ତ ଲେଟ୍ ହେବ ଆମେ ଏତେଯାକ ଚିଠି ପହଞ୍ଚାଉଛୁ ଆମର ବି ଏତେ ଯାକ ପ୍ରୋବ୍ଲମ୍ ଅଛି ଏତେ ଟ୍ରାଫିକ ହେଉଛି ଏବେ ତେବେ ପହଞ୍ଚେଇବାକୁ ଲେଟ ହେଉଛି ଟ୍ରାଫିକ ସବୁ ଦେଖିବାକୁ ପଡ଼ୁଛି ହଁ ଜାଣୁଥିବେ ଯେ ଇଲେକ୍ସନ ଟାଇମରେ କେମିତି ଟ୍ରାଫିକ ଜାମ ହେଉଥିବ ହଁ ଦେଖୁଛୁ ଆମେ ଇଲେକ୍ସନ ଟାଇମ ତ ସେଥିପାଇଁ ଟିକେ ଲେଟ୍ ହେଉଛି